ରାଜନୈତିକ ନେତା ଭିତରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନ୍ୟତମ ସେ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀ ପଚିଶି ବର୍ଷ ଶାସନ କାଳରେ ଲୋକମାନଙ୍କ ପାଇଁ ବହୁ ପ୍ରକାର ସୁବିଧା ଦେଇଛନ୍ତି ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ପ୍ରକାର ସାହାଯ୍ୟ ଦେଇଛନ୍ତି ଦାରିଦ୍ର୍ୟ ପାଇଁ ବିଜୁ ପକ୍କା ଘର ଯୋଜନା ବି ଦେଇଛନ୍ତି ସ୍ୱାସ୍ଥ୍ୟ କାର୍ଡ଼ ଏବଂ ଘରେ ଘରେ ଏକ ଟଙ୍କିଆ ଚାଉଳ ଯୋଗାଇ ଦେଇଛନ୍ତି ଜନନୀ ସୁରକ୍ଷା ଗର୍ଭବତୀ ମାନଙ୍କୁ ବହୁପ୍ରକାର ଯୋଗାଇ ଦେଇଛନ୍ତି ପିଲାମାନଙ୍କୁ ସ୍କୁଲରେ ମାଗଣା ଚାଉଳ ପାଠ ପଢ଼ା ପାଇଁ ବହି ପତ୍ର ମଧ୍ୟାନ ଭୋଜନ ଯୋଗାଇ ଦେଇଛନ୍ତି ଲୋକମାନଙ୍କର ପ୍ରିୟ ନେତା ନବୀନ ପଟ୍ଟନାୟକ ଏବଂ ସିଏ ଆମର ସ୍ୱଚ୍ଛ ନେତା